ମୁଁ ଯୋଗ କ୍ଲାସ୍ରେ ଯୋଗ ଦେଇଛି ଯୋଗ କରିବା ଦ୍ୱାରା ବହୁତ ଭଲ ଲାଗେ ଏବଂ ସେଥିରେ ଦେହ ବହୁତ ଫୁର୍ତ୍ତି ଆଉ ଲାଗେ କୁଆଡ଼େ ମନ ଧ୍ୟାନ ଏକଦମ୍ ପୁରା ଠିକ୍ ରୁହେ ଏମିତି ଟିଭିରେ ମୁଁ ମଧ୍ୟ ଦେଖିଥିଲି ଆଗରୁ ରାମଦେବ ବାବାଙ୍କର ଯୁବ ଇଏ କ୍ଲାସ୍ ତାଙ୍କର ବହୁତ ବହୁତ ଭର୍ତ୍ତି ଲାଗେ ଏମିଟେସନ୍ କରିବା ଦ୍ୱାରା ଯେମିତିକି ସିଟ୍ ଶାସନ କରୁଥିଲେ ଆଉ ପଦ୍ମାସନ ଏସବୁ କରିବା ଦ୍ୱାରା ବଡ଼ି ବହୁତ ଦେହ ସୁସ୍ଥ ରୁହେ ବଡ଼ି ମଧ୍ୟ ବହୁତ ଭଲ ରୁହେ ମନ ଧ୍ୟାନ ଏକତ୍ରିତ ରୁହେ ଆଉ ଅନ୍ୟ ଆଡ଼େ କୁଆଡ଼େ ମନ ଇଏ ହୁଏ ନାହିଁ ଆଉ ଦେହ ବହୁତ ଭର୍ତ୍ତି ଲାଗେ ଯେଉଁ କାମ ହେଲେ ବି କରିବା ପାଇଁ ଇଚ୍ଛୁକ ହୁଏ ଯୋଗ କଲେ ବହୁତ ଫାଇଦା ହେଇଥାଏ ତେଣୁ ଯୋଗ କରିବା ନିତ୍ୟନ୍ତ ଆବଶ୍ୟକ ଯୋଗ କରିବା ବହୁତ ଭଲ ଏମିତି ଯୋଗ କ୍ଲାସ୍ ନ ଗଲେ ମଧ୍ୟ ଘରେ ନିଜେ ନିଜେ କିଛି ଧ୍ୟାନରେ ବସା ହୁଏ କିଛି ତାପରେ ସେ ଶାସନ ଆଉ ପଦ୍ମାସନ ଏମିତି କରାହୁଏ କଲେ ବହୁତ ବହୁତ ଫାଇଦା ମିଳିଥାଏ ଏହାର ଲାଭଦାୟକ ହୋଇଥାଏ ତେଣୁ ଏହାକୁ କରାହୁଏ ଶୀର୍ଶାସନ କରିବା ଦ୍ୱାରା ଦେହକୁ ଏକଦମ୍ ସୁସ୍ଥ ରହିଥାଏ ଆଉ ପଦ୍ମାସନ ମଧ୍ୟ କି ଧ୍ୟାନରେ ବସିବା କିଛି ସମୟ ବହୁତ ବହୁତ ଭଲ ହୋଇ ରହିଥାଏ